ଆଗଲ୍ପୁର୍ ସାଇନ୍ସ କଲେଜ୍ରେ ଅନେକଗୁଡ଼ିଏ ପାଠଗାର ରହିଛି ଯାହାକି ସେଠାରୁ ଆମେ ଲାଇବ୍ରେରୀ ହଲ୍ରୁ କିଛି ବହି ଆଣିକି ଆମେ ନିଜେ ନିଜେ ସ୍ୱପ୍ନ ଦେଖିକି ବା ନିଜେ ଲାଇବ୍ରେରୀରେ ନିଜେ ଧାରଣା କରିକି ବହି ଦେଖିକିରି ବି ବା ନଦେଖିକି ବି ଆମେ କିଛି ଶିଖିବାକୁ ପାଇଥାଉ ଏବଂ ଲାଇବ୍ରେରୀରେ କିଛି ବହି ଆଣିକି ଅନେକଗୁଡ଼ିଏ ଶିକ୍ଷା ପାଇଥାଉ